ଭାରତରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଖୁବ୍ ଉନ୍ନତମାନର ବିଭିନ୍ନ ରୋଗର ଚିକିତ୍ସା ଏଠାରେ ଉପଲବ୍ଧ ହୋଇପାରୁଛି ଆମ ଘର ପାଖରେ ଯାଜପୁର ବଡ଼ ଡାକ୍ତରଖାନା ସେଠାରେ ଡାକ୍ତରମାନେ ରହନ୍ତି ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ମେସିନ୍ ବି ଅଛି ମେଡିସିନର ସୁବିଧା ଅଛି ଡାକ୍ତରଖାନା ସଫାସୁତୁରା ରହୁଛି ଚବିଶ ଘଣ୍ଟା ରୋଗୀ ସେବା ଯୋଗାଇଦିଆଯାଉଛି ଆଗ ପରି ଆଉ ଲମ୍ବା ଲାଇନ୍ କରି ଡାକ୍ତରଖାନା ଯିବାକୁ ପଡ଼ୁନାହିଁ କମ୍ପ୍ୟୁଟରରେ ସବୁ ଶୀଘ୍ର ହୋଇପାରୁଛି କୋରୋନା ସମୟରେ ଆମ ରାଜ୍ୟ ବହୁତ ଆଗରେ ଥିଲା ସେ ଏହା ମୁକାବିଲା ମଧ୍ୟ ଠିକ୍ସେ କରିଥିଲା ଏହି ସହରରେ ବଡ଼ ବଡ଼ ବଡ଼ ପ୍ରାଇଭେଟ୍ କ୍ଲିନିକ୍ ସବୁ ମଧ୍ୟ ଅଛି ସେଠାରେ ସବୁ ପ୍ରକାର ସୁବିଧା ଉପଲବ୍ଧ ଅଛି ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ସୁଲଭରେ ସମସ୍ତେ ସ୍ୱାସ୍ଥ୍ୟ ସୁବିଧା ପାଇପାରୁଛେ ଉନ୍ନତି କରିବାକୁ ହେଲେ ଡାକ୍ତରମାନେ ସବୁ ସମୟରେ ରହିବା ଆବଶ୍ୟକ ଭଲ ଔଷଧ ଦେବା ବି ଦରକାର